ମୋ ବ୍ୟତୀତ ଆମ ପରିବାରରେ ମୋ ବାପା ବଗିଚା କାମ କରିବାକୁ ବହୁତ ଭଲ ପାଆନ୍ତି ସେ ପ୍ରତିଦିନ ତାଙ୍କ କର୍ମକ୍ଷେତ୍ରରୁ ଫେରି ଅପରାହ୍ନ ଚାରିଟା ବେଳେ ସବୁ ଗଛକୁ ପାଣି ଦେଇଥାଆନ୍ତି ସେ ଫୁଲ ଗଛ ଲଗାଇବାକୁ ବହୁତ ଭଲ ପାଆନ୍ତି ପ୍ରତି ରବିବାର ଦିନ ମୁଁ ଆଉ ମୋ ବାପା ମିଶି ଆମ ବଗିଚାକୁ ସଫା ରଖିଥାଉ ଏବଂ ବିଭିନ୍ନ ଫୁଲ ଗଛ ଲଗାଇଥାଉ ଏବଂ ସେହି ଗଛରେ ପାଣି ଦେଇଥାଉ